ସେଓ କୋଳି କମଳା ଡାଳିମ୍ବ ଆଉ କଣ ଅଙ୍ଗୁର ସବୁ ପ୍ରକାର ଫଳ ଅଛି ଆପଣ କଣ ନେବାକୁ ଚାହୁଁଛନ୍ତି କି କିଲୋ ଦୁଇ ଶହ ଟଙ୍କା ସେଓ ଶହେ ଅଶୀ ଟଙ୍କା ସେଓ ଅଛି ଦୁଇ ପ୍ରକାର ଗୋଟେ ଟିକିଏ ଛୋଟ ସେଓ ଅଛି ଆଉ ଟିକେ ଆଉ ଯେଉଁଟା ପୁରା ଭଲ ଅଛି ସେଇଟା ହେଲା ଆ ଦୁଇ ଶହ ଟଙ୍କା ଟିକିଏ ଯେଉଁଟା ଖରାପ ଯାଉଛି ଆଉ ଛୋଟ ଅଛି ସେଟା ହେଲା ଶହେ ଅଶୀ ଟଙ୍କା ଆପଣ ନେବେ ଫ୍ରିଜରେ ରଖିବେ ସାତ ଦିନ ଖଣ୍ଡେ ହେବ ରହିବ ଫ୍ରିଜରେ ରଖିଲେ ଆଉ ରହିବ ସାତ ଦିନ ଖଣ୍ଡେ ହେବ ଅଙ୍ଗୁର ଦୁଇ ପ୍ରକାର ଅଛି ଗୋଟେ କଳା ଗୋଟେ ନେଳୀ ଆ ଆ ଗୋଟେ କିଲୋ ଦୁଇ ଶହ ଆଉ ଗୋଟେ କିଲୋ ହେଲା ଶହେ ଅଶୀ କଳା ଅଙ୍ଗୁର ଦୁଇ ଶହ ନେଳୀ ଅଙ୍ଗୁର ହେଲା ଶହେ ଅଶୀ ସେଇଟା ମିଠା ଆସିବ କମଳା ଅଛି ଭଲ କମଳା ଅଛି ଅଢ଼େଇ ଶହ ଟଙ୍କା ଖରାପ କମଳା ଅଛି ଦେଢ଼ ଶହ ଟଙ୍କା ଟିକେ ଟିକେ ଟିକେ ନାକୁ ଟିକେ ଖରାପ ରହିବ ଆପଣ କେଉଁଟା ନେବେ ଚାରି ପାଞ୍ଚ ଦିନ ରହିପାରିବ ଫ୍ରିଜରେ ରଖିଲେ ଚାରି ପାଞ୍ଚ ଦିନ ରହିପାରିବ

ଡ଼ାଳିମ୍ବ ଅଛି ଭଲ ଡ଼ାଳିମ୍ବ ଅଛି କିଲୋ ଅଢ଼େଇ ଶହ ଟଙ୍କା ଆଜ୍ଞା ଆପଣ କେଉଁ କେଉଁ ଫଳ ନେବାକୁ ଚାହୁଁଛନ୍ତି ସବୁ ଫଳ ଅଛି ଆପଣ ଲେଖିକି କୁହନ୍ତୁ ହଉ ଠିକ୍ ଅଛି ହଉ ଠିକ୍ ଅଛି ଆପଣ ନେବେ